ଆମ ରାଜ୍ୟ ଓଡ଼ିଶା ଆମର ମାତୃଭାଷା ଓଡ଼ିଆ ହୋଇଥିବାରୁ ସେଥିପାଇଁ ଆମ ରାଜ୍ୟରେ ପତ୍ୟେକ ସ୍କୁଲ ଓ କଲେଜରେ ଓଡ଼ିଆ ବିଷୟକୁ ବାଧ୍ୟତାମୂଳକ କରାଯାଇଛି ଯାହାଫଳରେ ବିଦ୍ୟାର୍ଥୀମାନଙ୍କୁ ଓଡ଼ିଆ କହିବା ପଢ଼ିବା ଲେଖିବାରେ ସାହାଯ୍ୟ କରୁଛି